ଯାତ୍ରା କଲା ସମୟରେ ଆମେ ଅଟୋକୁ ହିଁ ପରିବହନର ସବୁଠାରୁ ସାଧାରଣ ମାଧ୍ୟମ ବିଷୟରେ ଚୟନ କରିଥାଉ ଅଟୋରେ ସମୁଦାୟ ଦଶ ଜଣ ମଧ୍ୟ ବସି ଯାଇପାରିବେ ଏଥିରେ ଯାତ୍ରା କଲାବେଳେ ବହୁତ ମଜା ଲାଗେ ପବନ ମଧ୍ୟ ଦେହରେ ବାଜେ

ଅଟୋରେ ଯାତ୍ରା କଲେ ଗଳି କନ୍ଦି ମଧ୍ୟ ଦେଇ ଆମେ ଯାଇପାରୁ ଏଥିରେ ଗଲାବେଳେ ରାସ୍ତାରେ ଥିବା ଦେବାଦେବୀଙ୍କୁ ମଧ୍ୟ ଆମେ ଦର୍ଶନ କରିପାରୁ ଅଟୋ ଟିରେ ଡ୍ରାଇଭର ମଜାଳିଆ କଥା କହି ମଧ୍ୟ ଆମକୁ ନେଇଥାଏ ଅଟୋରେ ଗଲାବେଳେ ଚାରିଆଡୁ ପବନ ଦେହରେ ବାଜେ ମନ ଭଲ ଲାଗେ ଅଟୋରେ ଆମେ ଥରେ ପୁରୀ ଯାଇଥିଲୁ ସେଠାରେ ଜଗନ୍ନାଥଙ୍କୁ ଦେଖିଲୁ ଦେଖି ସାରି ପୁଣି ଅଟୋରେ ବସି ଘରକୁ ଫେରି ଆସିଥିଲୁ ଏହା ଥିଲା ଏକ ସ୍ମରଣୀୟ ବିଷୟ